ହ୍ୟାଲୋ ନଟରାଜ ରେଷ୍ଟୁରାଣ୍ଟ କହୁଛନ୍ତି ଆଜ୍ଞା ମୁଁ ମୋର ପରିବାରଙ୍କ ସହ ଆପଣଙ୍କ ରେଷ୍ଟୁରାଣ୍ଟକୁ ଯିବାକୁ ଚାହୁଁଛି ଆପଣଙ୍କର ସେହିଠି ଯେଉଁ ଟେବୁଲର ଯେଉଁ ରହୁଛି ଟେବୁଲ ଉପଲବ୍ଧ ହେଟା କେମିତି କଣ ରହୁଛି ଆଛା ଆଛା ଆପଣଙ୍କର ଯେଉଁ ଭୋଜନ ଯେଉଁ ଆମର ରହୁଛି ଯେଉଁ ଆଇଟମ୍ ରହୁଛି ଖାଇବା ଜିନିଷ ଆପଣଙ୍କର କଣ କଣ ସବୁ ରହୁଛି ଖାଇବା ଜିନିଷ ଆଛା ତେଣୁ ଏ ଯେଉଁ ରେଷ୍ଟୁରାଣ୍ଟ ଆପଣଙ୍କର ବନ୍ଦ ହେବା ସମୟ କେମିତି କଣ କେବେଠୁ କେବେ ବନ୍ଦ ହେଉଛି ଗାଡ଼ି ପାର୍କ ଗାଡ଼ି ପାର୍କିଂର ସୁବିଧା ରହୁଛି ତ ଅଚ୍ଛା ଠିକ୍ ଅଛି